ଆଜିକାଲି କୃଷି କୃଷିମାନଙ୍କର ସମସ୍ୟା ବହୁତ ବଢ଼ି ଗଲାଣି କାରଣ ଦିନ ମଜୁରିଆ ମାନେ ବର୍ତ୍ତମାନ କେହି ମିଳୁନାହାଁନ୍ତି ଯାହାକୁବି ମଜୁରୀରେ ଆଣୁଛୁ ସେମାନେ ଅଧିକ ପଇସା ମାଗୁଛନ୍ତି କିଏ ଗାଁ'ରେ ଅଛନ୍ତି କାହାକୁ ବାହାରୁକୁ ଆଣିବାକୁ ପଡ଼ୁଛି

ଆଉ ସବୁବେଳେ ମାନେ ମାନେ ଦିନ ମଜୁରିଆର ସମସ୍ୟା ମାନେ ବହୁତ କାରଣ ଗାଁରେ ଆଉ ଦିନ ମଜୁରିଆ କେହି ନାହାନ୍ତି ସମସ୍ତେ ବାହାରକୁ ପଳେଇ ଯାଉଛନ୍ତି ଦିନ ମଜୁରିଆ କିଏ ଅଛନ୍ତି ଆଉ କିଏ କରିବେ ଦିନ ମଜୁରୀ ଆଉ ସମସ୍ୟା ବହୁତ ବଢ଼ିଗଲାଣି ମଜୁରୀର ଆମେ ବି ବହୁତ ଯେଉଁମାନେ ଚାଁହୁଛନ୍ତି ମଜୁରିଆ ଖୋଜିବା ପାଇଁ ସେମାନେ ମଜୁରିଆରେ ପାଉ ନାହାଁନ୍ତି ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏଇ ସବୁ କଥା